ମୁଁ ଚିତ୍ର କରିବା ଶିଖିଛି ଏବଂ ମୋତେ ଏହି ଚିତ୍ର କରିବାଟା ବହୁତ କିଛି ସାହାଯ୍ୟ ମଧ୍ୟ କରିଛି ଏବଂ ମୁଁ ଅନ୍ୟମାନଙ୍କଠାରୁ ମଧ୍ୟ ଅଧିକ କିଛି ନୂତନ ନୂତନ ପ୍ରକାର ଚିତ୍ର ବନେଇବା ପାଇଁ ଶିଖବା ପାଇଁ ମୋତେ ବହୁତ ଇଚ୍ଛା ଏବଂ ସେଇ ଚିତ୍ର କଳା ଶିଖିଥିଲେ ଭବିଷ୍ୟତରେ କାମ ଦବ କି ଅନ୍ୟ ଜଣଙ୍କୁ ମଧ୍ୟ ଆମେ ଶିଖେଇ ପାରିବା ତେଣୁ ମୋତେ ବହୁତ ଇଚ୍ଛା ଏବଂ ମୁଁ ଜାଣିଛି ମଧ୍ୟ ମୁଁ ଯେତିକି ବି ଜାଣିଛି ଚିତ୍ର କରିବାଟା ସେଇ ଚିତ୍ର ଅନ୍ୟକୁ ମଧ୍ୟ ସାହାଯ୍ୟ କରିଛି ଏବଂ ଶିଖେଇ ମଧ୍ୟ ଦେଇଛି ଏବଂ ସେଇମାନେ ମଧ୍ୟ ମୋଠୁ କିଛିଟା ଶିକ୍ଷା ପାଇଛନ୍ତି ଏବଂ ମୁଁ ମଧ୍ୟ ତାଙ୍କୁ କିଛିଟା ଶିଖେଇ ପାରିଛି ତେଣୁ ମୁଁ ଗର୍ବିତ ଅନୁଭବ କି ମୁଁ ଏଇ ପ୍ରକାର ଚିତ୍ର ମୁଁ ଜାଣିଛି ଏବଂ ମୁଁ ଅନ୍ୟ ଜଣଙ୍କୁ ମଧ୍ୟ ଶିଖେଇ ପାରୁଛି ତେଣୁ ମୁଁ ବହୁତ ଗର୍ବିତ ଯେ ଏଇଭଳି ଭାବରେ ମୁଁ ଚିତ୍ର କରିପାରୁଛି ଏବଂ ମୋ ଭିତରେ ଯାହା ବି କଳା ଅଛି ସେଇ କଳାକୁ ମୁଁ ଅନ୍ୟ ଆଗରେ ଉପସ୍ଥାପନା ମଧ୍ୟ କରିପାରୁଛି